ଆଜ୍ଞା ହଁ ମୁଁ ଆନନ୍ଦପୁରରୁ କହୁଥିଲି କାମିନି କାଞ୍ଚନ ସାହୁ ଆପଣ ଯୋଉ ତାରିଣୀ ରେଷ୍ଟୁରାଣ୍ଟ ଯେଉଁ କେଉଁଝରରୁ ସେଉଠୁ କହୁଥିଲେ ତ ହଁ ହଁ ହଁ ଏଇ ଯେଉଁ ଭାଇ କଥା କଣ କି ମୋର ଜଣେ କଣ ତି ସାଙ୍ଗର ଜନ୍ମଦିନ ସିଏ ମୋତେ କହିଲେ କି ଗୋଟେ ଭଲ ରେଷ୍ଟୁରାଣ୍ଟ ବୁଝିଦେବା ପାଇଁ ଆଉ ମୋ ମୋ ଜଣେ ଭାଇ ସେ ଆପଣଙ୍କ ନମ୍ବର୍ ମୋତେ ଦେଲେ କି କହିଲେ କି ସେଠି ରେଷ୍ଟୁରାଣ୍ଟ ଭଲ ଖାଇବା ବି ବହୁତ ଭଲ ଆଉ ସେଥିରେବି ଆପଣଙ୍କର ଯେଉଁ ଅଫର୍ବି ବହୁତ ପଡ଼େ ସେଥିପାଇଁ ମୁଁ ଆପଣଙ୍କୁ ଟିକେ କଲ୍ କରିଥିଲି ତା ଜନ୍ମଦିନ ଯେହେତୁ ଅଛି ଆମ ମାନଙ୍କୁ ଗୋଟେ ଛୋଟ ପାର୍ଟିଟେ ଦେବାପାଇଁ ଚାହୁଁଛି ରେଷ୍ଟୁରାଣ୍ଟ ନେଇକି ଗୋଟେ ଖାଇବା ଦେବାପାଇଁ ଚାହୁଁଛି ଆଉ ଆପଣ ଆମର ଯେଉଁ ଗୋଟେ ଭଲ ଟେବୁଲ୍ଟେ ବୁକ୍ କରିଦେଇଥିବେ ବେଶୀ ନୁହେଁ ଆମେ ଚାରି ପାଞ୍ଚଜଣ ଯିମୁ ଚାରି ପାଞ୍ଚ ଜଣିଆ ଗୋଟେ ଗୋଟେ ଫ୍ୟାମିଲି ଭଳିଆ ବି ଅଛି ଆପଣ ଗୋଟେ ଟେବୁଲ୍ଟେ ବୁକ୍ କରିଦେଇଥିବେ ଆପଣଙ୍କର କଣ କଣ ସବୁ ଅଫର୍ ରହୁଛି କେମିତି କଣ ଖାଇବା ଦିଆହେଉଛି କେମିତି କଣ ଦିଆହେଉଛି କେମିତି କଣ ଅଫର୍ ରହୁଛି ଆପଣ ଟିକେ କହିଲେ ଟିକେ ଭଲ ହୁଅନ୍ତା ଆଚ୍ଛା ହଁ ହଁ ଆମର ନନ୍ଭେଜ୍ରେ ହିଁ ରହିବ ହଁ ଯେଉଁ ଚିକେନ୍ ପକୋଡ଼ା କି ଆମର ବିରିୟାନୀ ରହୁଛି ଆମେ ଯାହାବି ଆପଣଙ୍କର ରହୁଛି ଆମର ଟେବୁଲ୍ ଆଗରୁ ଆମର ଅର୍ଡ଼ର୍ କରିଦେଇଥିଲେ ଆପଣଙ୍କର ଦ୍ଵାରା କିଛି ଅଫର୍ ମିଳୁଛି କି ହଁ ଆମେ ଚାରି ପାଞ୍ଚ ଜଣ ହିଁ ଯିମୁ ନା ସେମିତି କିଛି ନୁହଁ ଆମେ ସେ ବିରିୟାନୀ ଅର୍ଡ଼ର୍ କରିବୁ ଆଉ ସେ ପକୋଡ଼ାଫକୋଡ଼ା ଯାହା ଆପଣ ଆମେ ସେଇ ଚାରି ପାଞ୍ଚଜଣ ଯାହା ସେତେବେଳ କହିବେ ତଥାପି କିଛି ରହିବନା ଅଫର୍ ରହିବନି ହଁ ହଉ ତାନେ ହଁ ଆମେ ଯାଉଛୁ ସନ୍ଡ଼େରେ ଯିବୁ ଠିକ୍ ବାରଟା ପୂର୍ବରୁ ଆମେ ପହଞ୍ଚିଯାଇଥିମୁ ବୋଧେ ସେତେବେଳକୁ ଆପଣଙ୍କର ତ ହୋଇଯାଇଥିବ ହଁ ଆମର ଗୋଟେ ଭଲ ଟେବୁଲ୍ଟେ ଆଜ୍ଞା ଟିକେ ବୁକ୍ କରିଦେଇଥିବେ ଯେମିତି ଟିକେ ଯେହେତୁ ଖରାଦିନ ଚାଲିଛି ଫ୍ୟାନ୍ଫ୍ୟାନ୍ ଟିକେ ସୁବିଧା ଓ ଆପଣଙ୍କର ଏସି ବି ଲାଗିଛି ଭାଇ ସେ କଥା କିଛି କହିନଥିଲେ ହଉ ଠିକ୍ ଅଛି ଭଲ ହେବ ହଉ ଠିକ୍ ଅଛି ଆମେ ଏଇ ରବିବାର ଦିନ ହିଁ ଯାଇକି ପହଞ୍ଚିମୁ ବାରଟା ବେଳକୁ ଆଉ ହଉ ହଉ ତାହାଲେ ରହିଲି ଆଉ